ପଇସା ଦେଇ ନଥିବ ତୁମେ

କେତେ ଆଉ

ୱାରିଙ୍ଗର ସବୁ ଜିନିଷ ଅଛି ଆପଣଙ୍କ ପାଖରେ ନା ମୋତେ ନେଇକି ଯିବାକୁ ପଡ଼ିବ ୱାରିଙ୍ଗ୍ ପାଇଁ ସବୁ ଜିନିଷ ଅଛି ନା ନେଇକି ଯିବାକୁ ପଡ଼ିବ ଅ ହଁ ହଁ ନା ୱାରିଙ୍ଗ ପାଇଁ କେତେ କ'ଣ ଲାଗୁଛି ସେଇ ହିସାବରେ କୁହାହେବ ଆଉ ପିଲା ଚାର୍ଜ ତ ହଜାରେ ଟଙ୍କା ଲାଗିବ ଆଉ ବାକି ୱାରିଙ୍ଗ ପାଇଁ କେତେ କ'ଣ ଲାଗୁଛି ସେସବୁ ଦେଖିକି କହିବାକୁ ପଡ଼ିବ

ଆଉ କ'ଣ ପଚାରିବି ଆଉ ବାକି ସବୁ ଠିକ ଅଛି ନା ଖାଲି ୱାରିଙ୍ଗ୍ର ପ୍ରୋବ୍ଲେମ ଅଛି ତ ହଁ ହଁ ହଁ ହଁ ପିଲା ପିଲା ଦୁଇଟା ଯିବେ ତାଙ୍କର ତ ହଜାରେ ଟଙ୍କା ଲାଗିବ ବାକି ୱାରିଙ୍ଗ୍ର ଯୋଉ ଯୋଉଠି ଯୋଉଠି ବୋର୍ଡ୍ ଲାଗିବ କୋଉଠୁ କେତେ ମିଟର ଲାଗୁଛି ତାର ସେଇ ୱାରିଙ୍ଗ ପାଇଁ ମୁଁ କହିଦେବି ସେଇଟା ଆଉ ବାକି ଦେଖିବା କେତେ କ'ଣ ଲାଗୁଛି ଆପଣଙ୍କ ପ୍ରପର ଆଡ୍ରେସଟା କହିବେ ହେଲେ ତ ଆପଣଙ୍କ ପ୍ରପର ଆଡ୍ରେସଟା କହିବେ

ଆଉ କ'ଣ ପଚାର କୋଏଲ ନଗର ଅଫିସଟା ତ ସେଇଠି ଅଛି ନା କୋଏଲ ନଗର ଆପଣଙ୍କ ନାଁରେ ମିଟର ଅଛି ନା ଆଉ କାହା ନାଁରେ ହଁ ହଁ ସେଇଟା ତ କହିହେବନି ନା ୱାରିଙ୍ଗ ପାଇଁ କେତେ ତାର ଲାଗୁଛିି କୋଉଠୁ କେତେ ଦୂର ଯିବ ଆଉ ଗଲେ ହିଁ ଜାଣିପାରିବି ଆଉ ଫୋନ୍ରେ କିଛି ହୋଇପାରିବନି ଗଲେ ବି କହିବି ଆପଣଙ୍କୁ ଦେଖିକି ଏତିକି ତାର ଲାଗୁଛି ଏତେ